ପଶୁପାଳନ ତ ଆଜିକାଲି ଗୋଟେ ଭଲ ଉପାୟ ଯାଦ୍ୱାରା କି ପଶୁମାନଙ୍କୁ ଆଦର ମିଳିଛି ଆଉ ତା ସହିତ ବି ତା'ର ଧ୍ୟାନ ଦେବାକୁ ପଡ଼ିବ ସେହି ହିସାବରେ ତାକୁ ଉପଯୁକ୍ତ ଆହାର ବି ଦବାକୁ ଦରକାର ଆଉ ସବୁଠାରୁ ଭଲ ହେଲା ତାକୁ ଚରିବା ପାଇଁ ଛାଡ଼ିବା ଦରକାର ସେ ତା'ର ସବୁଜ ଆହାର କରିବା ଦରକାର ଏବଂ ଘାସ ଭଲ ଘାସ ଦବା ଦରକାର ଆଉ ଦାନା ହିସାବରେ ପଶୁପତି ଦାନା ଆଉ ମିଲ୍କମୁ ଏସବୁ ବ୍ରାଣ୍ଡର ଯଦି ଦାନା ଦେବା ତା'ପରେ ତାକୁ ଚୋକଡ଼ ବି ଦବା ଦାନା ଦବା ଏସବୁ ଦବା ଦରକାର ଆଉ ଘରର ଯାହା ବି ଆମର ପନିପରିବା ଯାହା ବି ଆମେ ଚୋପା ଫୋପାଡ଼ୁଛେ ତାକୁ ବି ଦେବା ଦରକାର ଆଉ ତା ସାଙ୍ଗରେ ତାକୁ ଯେଉଁ ପେଜ ଆମର ଭାତ ବଳକା ପେଜ ରହୁଛି ତ ସେ ପେଜରେ ବହୁତ ସାରା ଭିଟାମିିନ ରହୁଛି ତ ସେସବୁ ଯଦି ଆମେ ପଶୁ ଗାଈମାନଙ୍କୁ ଦେଲେ ତ ସେ ହିସାବରେ ବି ଭଲ ଆଉ କୁକୁଡ଼ାମାନଙ୍କୁ ତ ଆମେ କୁକୁଡ଼ାମାନଙ୍କୁ ଆମେ ତାଙ୍କ ଦାନା ଦେଇପାରିବା କି ଆମ ଖାଦ୍ୟରୁ ଯଦି ଭାତ କି କ'ଣ ଏସବୁ ଦେଇପାରିବା ତା'ହେଲେ ଭଲ ସ ମିଳିପାରିବ